ସେଲିବ୍ରେଟି ମାନଙ୍କ ବିଷୟରେ ଚିନ୍ତା କରୁଥିବା ବେଳେ କୈାଣସି ବି ଗୋପନିୟତା ର ଅଭାବ ହେଉଛି ବୋଲି ମୁଁ ଭାବୁନାହିଁ ଏହା ଏକ ମିଥ୍ୟା କଥା ଯେହେତୁ ସେମାନେ ଦର୍ଶକ ମାନଙ୍କ ପାଇଁଁ ଅଭିନୟ କରିଥାଆନ୍ତି ଦର୍ଶକ ମାନଙ୍କର ମଧ୍ୟ କିଛି ବି ସୁବିଧା ସୁଯୋଗ ଅଛି ଯାହାକି ସେମାନେ ସେଲିବ୍ରେଟି ମାନଙ୍କ ଠାରୁ ଶିକ୍ଷ୍ୟା ପାଇଥାଆନ୍ତି ସେଥିପାଇଁ ସେମାନେ ତାଙ୍କ ଜୀବନରେ ଯଦି ଗୋପନୀୟତା ରକ୍ଷା କରନ୍ତି ତେବେ ଏହା ଦର୍ଶକ ମାନଙ୍କ ପାଇଁଁ ଆଦୈ ଠିକ୍ କଥା ନୁହେଁ